ହଁ ମୁଁ କହିଲି ଆଜିର ସମୟରେ ଆଉ କେତେ କ'ଣ କେବେ ଯୋଉ ଖାଇବା ଆଇଟମ୍ ବରା ଜଳଖିଆ ପାଇଁ ବରା ସିଙ୍ଗଡ଼ା ଆଳୁଚପ୍ ଆଉ ସବୁ କ'ଣ କେମିତି ଦରଦାମ୍ ଅଛି

ଅ ହଁ ହଁ ବରା ହେଲେ ପ୍ଲେଟ୍ରେ ବରା କେତେଟା

ଚାରିଟା ବରା ନାଇକି ଆଉ ସିଙ୍ଗଡ଼ା ଆଉ ହଁ ହଁ ହେଲେ ଆମର ବେଙ୍ଗାଲୋର ପଟେ ଆନ୍ଧ୍ରା ପଟେ ତ ରେଟ୍ କମ୍ ରହୁଛି ବେଙ୍ଗାଲୋର ପଟେ ଏଇଠି ଓଡ଼ିଶାରେ ଅଧିକ ରେଟ୍ ରହୁଛି ଆଉ ଏଠି ଟିକେ ଅଧିକା ରହୁଛି ଓଡ଼ିଶାର ଲୋକମାନେ ତ ଦାଦନ ଖଟିବାକୁ ବାହାରେ ଯାଉଛନ୍ତି ସେଠି ଭଲ ସୁବିଧାରେ ଖାଇବା ମିଳିଥାଉଛି ଜଳଖିଆପତ୍ର ବହୁତ କମ୍ ରେଟ୍ରେ ସେପଟେ ଦେଖନ୍ତୁ ଦେଖିବାକୁ ଗଲେ ଗୋଟେ ଦୋକାନ କଲେ ସପୋର୍ଟ କରିକି ଯଦି କରିବେ ତା'ହେଲେ ସେପଟେ ଗୋଟେ ଦୋକାନରେେ କରିକିରି କରିଥାନ୍ତେ ଆଚ୍ଛା କଟଲେଟ୍ କେତେ ଲାଖେ ଅଛି ହଁ ହଁ ହଁ ଅ ହଁ ଆଉ ଦୋସା ପ୍ଲେନ୍ ଦୋସାଟା କେତେ ହଁ ହଁ ହଁ ହଉ ସେପଟେ

ହୁଁ ହୁଁ ହୁଁ ଅ ହଉ ଠିକ୍ ଅଛି ଆଉ ସେଇପଟେ ବେଙ୍ଗାଲୋର ପଟେ କି ଗୋଟେ ସପୋର୍ଟ କଲେ ଦୋକାନ ଖଣ୍ଡେ କରିଥାନ୍ତେ ନାଇଁକି ହଉ ଠିକ୍ ଅଛି ହଉ ଆଉ ଗଲେ ସେପଟେ ଯଦି ସପୋର୍ଟ କରିବ ବୋଲେ ତାହେଲେ ଦୋକାନ ଖଣ୍ଡେ କରିକିରି ସେଠି ବ୍ୟବସାୟ କରିଥାନ୍ତେ ହଁ ହଁଁ ଠିକ୍ ଅଛି ହଉ ହଁ ହଉ ହେଲେ ଏଠୁ ଟିକେ କାହିଁକି ବାହାରକୁ ଯିବାକୁ ପଡ଼ୁଛି ନା ମିଳୁଛି ଟିକେ ବ୍ୟବସାୟ ଟିକେ ହୋଇପାରିବ ସେଠି ସୁବିଧାରେ ଆଉ ହଉ ରଖୁଛି ଆଁ